ମୁଁ ଦୁଇ ଦିନ ତଳେ ବଜାର ଯାଇଥିଲି ସେଠାରୁ ମୁଁ ଘରେ ରୋଷେଇ ଜିନିଷ ରଖିବାକୁ ପ୍ଲାଷ୍ଟିକ କଣ୍ଟେନର ଗୁଡ଼ାକ କିଣିକି ଆଣିଥିଲି ସେଗୁଡ଼ାକ ବହୁତ ଭଲ ପଡ଼ିଲା ସେଗୁଡ଼ା ଦେଖିବାକୁ ଭଲ ସୁନ୍ଦର ଅଛି ଧରିଲେ ବି ସ୍ଟ୍ରଂ ଲାଗୁଛି ଜିନିଷ ଗୁଡ଼ାକ ବି ବହୁତ ମାତ୍ରାରେ ସେଥିରେ ଜାଗା ହେଉଛି ପଇସା ବି ବହୁତ କମ ନେଇଥିଲା ତ ମୁଁ ଯଦି ଆଉ ମାର୍କେଟ ଯିବି ସେମିତି କଣ୍ଟେନର ଗୁଡ଼ା ଆଉ କିଣିକି ନେଇକି ଆସିବି